ହଁ ଆମର ଏକ ବିରାଟ ବଡ଼ ପୋଖରୀ ଅଛି ଯେଉଁଥିରେ ପ୍ରତିବର୍ଷ ମାଛ ଚାଷ ହୋଇଥାଏ ଏବଂ ମାଛ ଚାଷ ସରିବା ପରେ ବର୍ଷ ଶେଷବେଳକୁ ଯେତେବେଳେ ମାଛ ଧରାଯାଏ ପ୍ରଥମେ ଜାଲରେ ତ ଚିଙ୍ଗୁଡ଼ି ଗଡ଼ିଶ ଇତ୍ୟାଦି ମାଛମାନେ ଜାଲରେ ପଡ଼ିଥାନ୍ତି କିନ୍ତୁ ବଡ଼ ମାଛ ବି ବହୁତ ପଡ଼ନ୍ତି କିନ୍ତୁ ସେମାନଙ୍କ ମଧ୍ୟରେ ରୋହି ଭାକୁର ଇତ୍ୟାଦିଙ୍କର ଚାହିଦା ଅଧିକ ମାର୍କେଟରେ ଚାହିଦା ଅଧିକ ରହିଛି ଏବଂ ସେମାନଙ୍କୁ ଧରିବା ମଧ୍ୟ ଟିକେ କଷ୍ଟ ହୋଇଥାଏ କାରଣ ସେମାନେ ବଡ଼ ମାଛ ଏବଂ ସେମାନେ ଇଜିଲି ଖସିଯାଆନ୍ତି ହାତରୁ ଖସିଯାଆନ୍ତି ଏବଂ ଛୋଟ ମାଛଗୁଡ଼ିକ ଜାଲରେ ଶୀଘ୍ର ଲାଗିଯାଆନ୍ତି ଯାହା ଭିତରେ ଚିଙ୍ଗୁଡ଼ି ତ ସବା ପ୍ରଥମତଃ ଆଗେ ଲାଗିଯାଏ ଏବଂ ଗଡ଼ିଶ ଗଡ଼ିଶ ମଧ୍ୟ ଲାଗିଯାଏ ତା'ପରେ ଆମେ ଯଦି ଅଧିକ ଭିତରକୁ ଯିବା ମାଛ ଆପଣ ମାଛ ବଦଳରେ ମଧ୍ୟ କଙ୍କଡ଼ା ମଧ୍ୟ ପାଇବେ ଇତ୍ୟାଦି ମାର୍କେଟରେ ସବୁଠାରୁ ଅଧିକ ଚାହିଦା ହେଉଛି ରୋହି ଭାକୁରଙ୍କର ଏବଂ ସେମାନଙ୍କ ସବୁଠାରୁ ଅଧିକ ଧରିବେ ସେମାନଙ୍କୁ କିଛି ମାଛର ଦାମ୍ ହେଉଛି ଦାମ୍ ତ ଏବେ ବାହାରେ ଯେମିତି ମାଛ ଅଛି ସେମାନଙ୍କ ଦାମ୍ ତ ଦୁଇଶହ ତିନିଶହ ପର୍ଯ୍ୟନ୍ତ ଯେଉଁ ଚିଙ୍ଗୁଡ଼ି ସମୁଦ୍ର ଚିଙ୍ଗୁଡ଼ି ସେମାନଙ୍କ ଏକ କିଲୋ ପ୍ରତି ଚାରିଶହ ପାଞ୍ଚଶହ ଟଙ୍କା ଏବଂ ରୋହି ଭାକୁର ରୋହିର ଦାମ୍ ଅଛି ମାର୍କେଟରେ ଶହେ ପଞ୍ଚଷଠି ଟଙ୍କା ଭାକୁରର ଶହେ ସତୁରି ଟଙ୍କା ଏହିଭଳି ରେଟ୍ ଅଛି କିନ୍ତୁ ସେମାନଙ୍କୁ ଧରିବା ପାଇଁ ଆପଣଙ୍କୁ ଏକ ଗଡ଼ିଆ ମାଛଚାଷ କରିବା ଉଚିତ ଏବଂ ମାଛଚାଷ କରିବା ପାଇଁ ସେମାନଙ୍କୁ ଭଲ ମାଛମାନଙ୍କୁ ବର୍ଷସାରା ଭଲ ଆହାର ପ୍ରହାର ଆହାର ଦେବା କଥା ଆହାର ଦେବା କଥା ଜିଆ ଇତ୍ୟାଦି ସବୁ ଦେବା କଥା ଯାହାଫଳରେ ସେମାନେ ବହୁତ ବଡ଼ ବଡ଼ ହୋଇଯାଇ ଶେଷବର୍ଷ ଶେଷବେଳକୁ ଧରିକି ବିକାଯିବ ଆପଣ ବହୁତ ପରିମାଣରେ ଲାଭବାନ ମଧ୍ୟ ହେବେ